ହଁ ଇଟା ଇ ରୁପା କିଲୋ କେତେ

ବେଲେ କେନ୍ ଦୁକାନ୍କେ ଯିମା କି ହେଲେ ଇଟା ମୁଦି କେତେ ପଡ଼ୁଛେ ଆଉ ଇ ଚୁଡ଼ି ହେନ୍ତା ଆଏ କାଏଁ

ହଁ ଭଲ୍ ଇଟା ସେ ଜ୍ୱେଲେରୀଟା ଭଲ୍ ଅଛେ କି କେନ୍ତା ମାନେ ଭଲ୍ ଦୁକାନ୍ ଆଏ କି କେନ୍ତା ବଇଲି ହଁ ବେଲେ ଆଉ ରୂପା ଜିନିଷ୍ ଭଲ୍ ଭଲ୍ଟା ମିଲ୍ସି ତ ହଁ ହଁ ଚୁଡ଼ି କେତେ ପଡ଼ୁଛେ କି ବେଲେ ହେତ୍କି ପଡ଼ୁଛେ ବେଲେ ଘିନି ଯିମା ସିନେ ଆଗଲ୍ପୁର ହଉ ଠିକ୍ ଅଛେ ହେଲେ ବହୁତ୍ ଭଲ୍ ଦାମ୍ରେ ବି ମିଲୁଛେ କମ୍ ଦାମ୍ରେ ବି ମିଲୁଛେ ବେଲେ ହେ ଦୁକାନ୍କେ ବି ପଲେଇ ଯିମା ବେଲେ କା'ଣା କା'ଣା ଘିନ୍ମା

ହଁ ହଁ ଆଉ ମାଲି କେତେ ପଡ଼ୁଛେ କି ହେନ୍ତା ଆଏ କାଏଁ ଓ ହଁ ହଁ ବେଲେ ଇ ଆଗଲ୍ପୁର୍ ଜ୍ୱେଲେରୀ ନିକେ ପଲେଇ ଯିମା ସିନେ ହଁ ହଁ ୱାଚ୍ ବି ଅଛେ ବେଲେ ୱାଚ୍ କେତେ ପଡ଼ୁଛେ କି ଆଉ ବେଲେ କେତେ ବଜେ ଯିମା ଇଟା ହଁ ହଁ ହଉ ଠିକ୍ ଅଛେ ହଉ ଠିକ୍ ଅଛେ ରଖୁଛେଁ ସିନେ ହାଏଁ